ମୋର ଅବସର ସମୟରେ ମୁଇଁ ବଗିଚା କେ ଯାଏସିଁ ବଗିଚା କେ ଯାଏସିଁ ସେନ ବହୁତ୍ ଫଲ୍ ମୂଲ୍ ଥିସି ଖାଏସିଁ ଭଲ୍ ଲାଗ୍ସି ବୁଲ୍ବାକେ ବଗିଚାନେ ଗୁଟେ ଶାନ୍ତି ଏରିଆଟେ ଆଉ ଯେ ଆଉ ଟିଭି ବି ଦେଖ୍ସିଁ ମୁଇଁ ଘରେ ଥିଲାବେଲେ ଟିଭିରେ ତାରକ୍ ମେହେତା କା ଉଲ୍ଟା ଚଷମା ମୋର୍ ଫେଭ୍ରେଟ୍ ଶୋ ମୁଇଁ ଦେଖ୍ସିଁ ସେଟା ଆଉ ତାସ୍ ତାସ୍ ଖେଲ୍ସୁଁ ଆମେ ହେନ୍ତା ଟାଇମ୍ପାସ୍ର ଲାଗି ସାଙ୍ଗ୍ ମାନେ ସବୁ ଆସିଥିସନ୍ ତ ଖେଲ୍ସୁଁ ତାସ୍ ବି ଆଉ ବଗିଚାରେ ଯାଏସୁଁ ଫୁଲ୍ ତୁଲ୍ସୁଁ ମାଆ ପୂଜା କର୍ବାର୍ ଲାଗି କହେସନ୍ ତ ଫୁଲ୍ ଆଣି ଯାଏସୁଁ ଫିର୍ ଫଲ୍ ମୂଲ୍ ବି ଥିସି ସେନେ ଖାଏସୁଁ ଖେଲ୍ସୁଁ ବଗିଚାନେ ବହୁତ୍ କିଛି କର୍ସୁଁ ଟାଇମ୍ପାସ୍ କର୍ବାର୍ ଲାଗି ବହୁତ୍ କିଛି ଜିନିଷ୍ ଅଛେ ଫିର୍ ବି ବଗିଚାକେ ଗଲେ ଗୁଟେ ଶାନ୍ତି ମିଲ୍ସି ନେଚର୍ର ଫିଲ୍ ଗୁଟେ ବହୁତ୍ ଭଲ୍ ଜିନିଷ୍ ବଗିଚାକେ ଯିବାର୍ଟା ବୁଲ୍ବାର୍ଟା ଟିଭି ଦେଖ୍ବାର୍ଟା ବି ଭଲ୍ ଯେ ନାଇ ଦେଖ୍ବାର୍ କଥା ବେଶୀ